ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମତେ ବହୁତ ଭଲ ଲାଗେ ସେ ସମସ୍ତଙ୍କୁ ଚାଉଳ ଗହମ ଏସବୁ ଯୋଗାଇ ଦେଉଛନ୍ତି ତା ସହ ଗାଁ ରାସ୍ତା ଘାଟ ପୋଖରୀ ଗାଁ ଗାଁ କୁ ପାଣି ବୃଦ୍ଧ ଭତ୍ତା ପେନ୍ସନ ବିଧବା ପେନ୍ସନ ବିକଳାଙ୍ଗ ପେନ୍ସନ ଗାଁ ଗାଁ ରେ ସବୁଆଡ଼େ ବିଜୁଳି ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ଏସ୍ଏଚ୍ଜି ଗ୍ରୁପ ପ୍ରତି ଗାଁ କୁ ଦେଇଛନ୍ତି ସେଥିରେ ଆମେ ଲୋନ ପାଇପାରୁଛୁ ପର୍ସେଣ୍ଟ ସୁଧରେ ପୁଣି ସବୁ ସୁଝି ସାରିବା ପରେ ସେ ସୁଧ ସୁଧ ଫେରସ୍ତ ଆମେ ଏ ଗ୍ରୁପ ରେ ଥାଇ ସବୁ ପ୍ରକାର ରୋଜଗାର କରିପାରୁଛୁ ଯେମିତି ବଡ଼ି ପାମ୍ପଡ଼ ଧୂପକାଠି କରି ଆମେ ଉପକୃତ ହେଉଛୁ ଗାଁ ବିଦ୍ୟାଳୟ କଲେଜ ଡାକ୍ତରଖାନା ବ୍ୟବସ୍ଥା କରୁଛୁ ଯାହାଦ୍ୱାରା ଆମର ଦେହ ଖରାପ ହେଲେ ଆମେ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନା କୁ ଯାଉଛୁ ସେ ସୁବିଧା ହେବାରୁ ଆମେ ଅସୁବିଧା ରୁ ରକ୍ଷା କରୁଛୁ ବୟସ୍କ ଝିଅ ମାନଙ୍କୁ ପେନ୍ସନ ଦେଉଛନ୍ତି ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି ମୋ ବଗିଚା ଦେଇଛନ୍ତି ମୋ ବଗିଚାରେ ଆମେ ବାଇଗଣ ଭେଣ୍ଡି ମକା ଆଳୁ ସବୁ ଉପ ଲଗେଇକି ଉପକୃତ ହୋଇପାରୁଛୁ ସେଥିରେ ଆମେ ସେ ଦଶ ହଜାର ଟଙ୍କା ଆମକୁ ଯୋଗାଇବାରୁ ଆମେ ପଚିଶି ହଜାର ଟଙ୍କା ବିକି କି ଉପକୃତ ହୋଇ ପାରିଛୁ